ଆମ ଅଞ୍ଚଳରେ ଗୋଟିଏ ବହୁ ପୁରାତନ ଶିବ ମନ୍ଦିର ଅଛି ସେହି ମନ୍ଦିରଟିଏ ରାଜା ମହାରାଜାଙ୍କ ଅମଳର ଆଉ ସେହି ଶିବ ମନ୍ଦିରକୁ ରାଜାରାଣୀମାନେ ପୂଜା କରିବା ପାଇଁ ଆସୁଥିଲେ ସେଠାରେ ଆମେ ସେଠାରେ ଆମେ ମଧ୍ୟ ଶିବରାତ୍ରିରେ ଦୀପ ଜାଳିବା ପାଇଁ ଯାଉ ଆମ ଗ୍ରାମରେ ଅନେକ ଲୋକ ମଧ୍ୟ ଦୀପ ଜାଳିବା ପାଇଁ ଯାଆନ୍ତି ବହୁତ ଧୁମ୍ଧାମ୍ରେ ଶିବରାତ୍ରି ପାଳନ କରାଯାଏ ଭୁବନେଶ୍ୱରରେ ଖଣ୍ଡଗିରି ଉଦୟଗିରି ମଧ୍ୟ ମୁଁ ଯାଇଛି ସେଠାରେ ସେଠାରେ ମଧ୍ୟ ବହୁ ପୁରାତନ ଗୁମ୍ଫା ରହିଛି ସେ ଗୁମ୍ଫାର କାରୁକାର୍ଯ୍ୟ ମଧ୍ୟ ବହୁତ ଚମତ୍କାର ଏବଂ ଆମ ଗ୍ରାମରେ ଆମ ଗ୍ରାମରେ ପୁରାତନ ଗୋଟିଏ ତାରିଣୀ ମନ୍ଦିର ମଧ୍ୟ ରହିଛି ସେଠାରେ ବହୁତ ବହୁତ ଲୋକ ପୂଜା କରିବା ପାଇଁ ଆସନ୍ତି ଆମେ ମଧ୍ୟ ପୂଜା କରିବା ପାଇଁ ଯାଉ ମନ୍ଦିରଟି ଆଗରୁ ଆଗରୁ ତା'ର କାମ ସରି ନଥିଲା ଏବେ ତା'ର କାମ ସରିବା ପାଇଁ ଆଶା ରଖାଯାଇଛି